ମୁଁ ଆପଣଙ୍କୁ ନଗଦରେ ଟଙ୍କା ପଇଠ କରିପାରିବି ନାହିଁ ଆପଣଙ୍କ ପାଖରେ ଖୁଚୁରା ଅଛି କି ଆଉ ଅନଲାଇନ୍ରେ ପେମେଣ୍ଟ କରିଲେ ହେବ ଆପଣଙ୍କ ପାଖରେ ଖୁଚୁରା ଖୁଚୁରା ରଖିବା କଥା ଯଦି କିଏ ନଗଦରେ ଟଙ୍କା ଦେଇପାରିବ ନାହିଁ ତ ଆପଣ କ'ଣ କରିବେ